ଫଟୋ ଆଜିଠୁ ଆମ ବହୁତ ବର୍ଷ ଆଗରେ କ୍ୟାମେରା ବାହାରିଛି ପ୍ରଥମତଃ ଫଟୋ ସମସ୍ତଙ୍କ ପାଖରେ ଅଛି ପୁରୁଣା ଫଟୋ ଆମେ ନୂଆ ଫଟୋ ବି ବର୍ତ୍ତମାନ ଆମେ ଯେଉଁ ଫଟୋ ଗୁଡ଼ାକ ଉଠାଉଛୁ ସେ ନୂଆ ଫଟୋ ହିସାବରେ ଆମେ ଧରୁଛୁ ପୁରୁଣା ଫଟୋ ଯାହାକୁ ଆମେ ଜନ୍ମ ହୋଇନଥିଲୁ ତା ଆଗରୁ ଯେଉଁ ଫଟୋମାନେ ଥିଲେ ଯେମିତି ମହାତ୍ମା ଗାନ୍ଧୀର ବା ସୁୁଭାଷ ଚନ୍ଦ୍ର ବୋଷ୍ ଆମ ଦେଶ ଆଜାଦିର ସେଇସବୁ ଫଟୋ ଆମେ ଦେଖିଲେ ଆମକୁ ଭାବତ୍ମକ ଲାଗୁଛି କାରଣ ଆଗ ଦେଶ କେମିତି ଥିଲା ଏବଂ ଦେଶର ଆଇନ ଯାକ କେମିତି ଥିଲେ ଆମେ ସେ ବିଷୟରେ ସର୍ବଦା ଭାବୁଛେ ଯେ ସେ ଫଟୋଗୁଡ଼ାକ ଦେଖି ପୁରୁଣା କପି ତ ଏବେ ମୋ ପାଖରେ ତ କିଛି ନାହିଁ ଆମ ଘରେ ବି ଥାଇପାରେ ଆମର ବାପା ମାଆର କି ଆଗର ଜେଜେବାପାର ମାଆଙ୍କର କାହାର କହାର ଥିବ ଆମେ ଦେଖିଲେ ସେଇଟା ଆମର ଯେଉଁ ପିଲାଦିନର ଫଟୋ କାହାକାହା ମୋବାଇଲ୍ରେ ଥାଏ ପିଲାଦିନର ଆମ ଫଟୋ ଯେଉଁ ସ୍କୁଲ୍ରେ ଆମେ ପିଲାମାନେ ସବୁ ମିଶି ମିଶକରି ନା ସ୍କୁଲ୍ରେ ଯାଉଥିଲୁ ସ୍କୁଲ୍ରେ ବୁଲୁଥିଲୁ ହୋଇଥିଲେ କିନ୍ତୁ ଏବେ ବର୍ତ୍ତମାନ ଏବେ ବଡ଼ ହେଇଛ ବଡ଼ ହେବା ପରେ ଇଏ ବଡ଼ ହେବା ପରେ ଯେଉଁ ସଂସାର ଗୋଟେ ଦାୟିତ୍ୱ ଆମ ଉପରେ ପଡ଼ିଯାଉଛି ତାପରେ ଆମେ ଯେଉଁ ପଇସା ଆନାଉନ୍ସ କରିବା ଯାଇଛୁ ଆମେ ଯେଉଁଠି ବାହାରକୁ ଯାଉଛି କି କି କେଉଁଠି ଗୋଟେ ବର୍ଷ ପରେ ଦୁଇ ବର୍ଷ ପରେ ସାତ ବର୍ଷ ପରେ କାହା କାହା ସତ ଦେଖାଯାଉଛି